ଆମ ପୁରୀ ଜିଲ୍ଲାରେ ଅନେକଗୁଡ଼ିଏ ମନ୍ଦିର ବେସରକାରୀ ବିଦ୍ୟାଳୟ ଅଙ୍ଗନବାଡ଼ି ଏବଂ ସାମାଜିକ ସାଂସ୍କୃତିକ ସଂଗଠନ ଅଛି ଏବଂ ସେଥିରେ ଅନେକଗୁଡ଼ିଏ ଲୋକ ଦାନ ଧର୍ମ ମଧ୍ୟ କରନ୍ତି ଆମ ପୁରୀ ମନ୍ଦିରରେ ଅନେକଗୁଡ଼ିଏ ଲୋକ ବାହାରୁ ଆସନ୍ତି ଏବଂ ଭଲ ବଡ଼ ବଡ଼ ଲୋକମାନେ ମଧ୍ୟ କିଛି ପଇସା ଦିଅନ୍ତି ଏବଂ ମନ୍ଦି ଶିଶୁ ମନ୍ଦିର ବା ବିଦ୍ୟାଳୟ ଆଦର୍ଶ ଶିଶୁ ମନ୍ଦିର ବେସରକାରୀ ବିଦ୍ୟାଳୟ ଅଙ୍ଗନବାଡ଼ି ସା ଅଙ୍ଗନବାଡ଼ି ଆଶା କାର୍ମୀଙ୍କ ଆଶା କର୍ମୀ ମଧ୍ୟ ଦିଅନ୍ତି ସେମାନଙ୍କ ବିଷୟରେ କ'ଣ ବା କହିବି ଅନେକ ବହୁତ ଜାଗାରୁ ବହୁତ ଲୋକ ଆସନ୍ତି ସେ ପୁରୀ ଜିଲ୍ଲାରେ ଆମର ଅନେକଗୁଡ଼ିଏ ଅନେକ ତାଙ୍କର ଅନେକଗୁଡ଼ିଏ କାରଣରୁ ଅନେକଗୁଡ଼ିଏ ତାଙ୍କୁ ସମର୍ଥନ କରନ୍ତି ଏବଂ ଅନେକଗୁଡ଼ିଏ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଆସନ୍ତି ଏବଂ ଆମ ଉପରେ କିଛି ସକାରାତ୍ମକ ପ୍ରଭାବ ମଧ୍ୟ ବି ପକାଏ ଦାନ ଧର୍ମ ତ ସମସ୍ତେ କରନ୍ତି ଅନେକଗୁଡ଼ିଏ ସଂଗଠନ ମଧ୍ୟ ବହୁତ ପ୍ରକାର କରନ୍ତି ଖୁସି ମଧ୍ୟ ହୁଅନ୍ତି ସ୍କୁଲ୍ମାନଙ୍କରେ ଅଙ୍ଗନବାଡ଼ି ସାମାଜିକ ସାଂସ୍କୃତିକ କାର୍ଜ୍ୟକ୍ରମରେ ମଧ୍ୟ ସେମାନେ ଅନେକଗୁଡ଼ିଏ ଦାନ ଧର୍ମ କରନ୍ତି ଏବଂ ପୁରୀ ବୁଲିବାକୁ ଅନେକଗୁଡ଼ିଏ ବାହାରୁ ଆସନ୍ତି ବହୁତ ଖୁସି ହୁଅନ୍ତି ଆଉ ଅନେକଗୁଡ଼ିଏ ପ୍ରକାର ବି ଦାସମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାରେ ଅନେକଗୁଡ଼ିଏ ପରିବର୍ତ୍ତନ ମଧ୍ୟ ଆସିଛି